ମାଛ ଧରିବାରେ ଆଗରୁ ବହୁତ ସୁବିଧା ଏତେ ନଥିଲା କାରଣ ଆଗରୁ ଆଗ କାଳରେ ଅନ୍ଧିଲି ନାଠି ଜାଲ ଏଇସବୁରେ ମାଛ ଧରା ହେଉଥିଲା ଏବେ ତ ଯୁଗ ଯାହା ହେଉ ଚେଞ୍ଜ ହେଉଛି ଆଉ ତେଣୁ ମାଛ ଧରିବା ପାଇଁ ଏବେ ବି ମେସିନ୍ ଇଏ ସବୁ ବାହାରିଲାଣି ଆଉ ତା ଉପରେ ଲୁକ୍ୱିଡ଼୍ ବି ସେମିତି ବି ଅଧିକ ଯେଉଁଠି ଅସୁବିଧାର ସମ୍ମୁଖୀନ ହେଉଛି ଜେଇଉଠି ଦଳ ବହୁତ ଅଛି ଯେଉଁଠି ଯେଉଁ ଜାଗାରେ ପାଣି ବହୁତ ଅଛି ସେଠି ଧରା ଡଙ୍ଗା ସାହାଯ୍ୟରେ କିମ୍ବା ଅନ୍ୟ କୌଣସି ବୋଟ୍ ସାହାଯ୍ୟରେ ଆଉ ସେଠିକି ପଶା ହେଉଛି ଦଳ ଯେଉଁଠି ଅଛି ତାକୁ ଭିତରେ ପଶିକି ଦଳକୁ ଆଗେ ସଫାସୁଫି କରାହେଉଛି ଆଉ ତାପରେ ବଡ଼ କ୍ୟୁ ଜାଲ ଏଇସବୁ ବଡ଼ ବଡ଼ ତାକୁ ଟଣା ହେଇକି ବି ଲୋକ ବହୁତ ପରିଶ୍ରମ କରିକି ବି ମାଛ ଧରୁଛନ୍ତି ସମୁନ୍ଦ୍ରରେ ମାଛ ଟଲର୍ରେ ସିଏ ତ ସିଏ ତ ମାଛ ଧରୁଛନ୍ତି ଏଇଭଳି ଆମର ବି ବହୁତ ପରିମାଣରେ ବି ମାଛ ବାହାରୁ ଆସୁଛି ଆନ୍ଧ୍ରରୁ ବି ବହୁତ ମାଛ ଆସୁଛି ଆଉ